ନୃତ୍ୟ ଗୋଟେ ଏକ୍ସରସାଇଜ୍ ଏକ ପ୍ରକାର ଏକ୍ସରସାଇଜ୍ ଯେଉଁଦ୍ୱାରାକିି ଆମ ଶରୀରର ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ସୁସ୍ଥ ରହିବ ଏବଂ ଆମକୁ ଫ୍ରି ମଧ୍ୟ ଲାଗିଥାଏ ଆମ ଭିତରେ ଥିବା ସେଇ ନୃତ୍ୟ କଳାଟା ଯେତେବେଳେ ଆମେ ବାହାରକୁ ବାହାର କରିଥାଉ ଆମ ମନ ଭିତରେ ବହୁତ ଖୁସି ଅନୁଭବ ହେଇଥାଏ କାରଣ ସେଇଟା ଆମ ମନ ଭିତର କଳା ଆଗକୁ ଆମେ ବାହାରେ ଉପସ୍ଥାପନା କଲାବେେଳେ ବହୁତ ଖୁସି ମନରେ ଆମେ ନାଚିଥାଉ ସେଥିପାଇଁ ଲାଗିକି ନାଚିଲା ବେଳେ ବା ନୃତ୍ୟ କଲାବେଳେ ବହୁତ ଖୁସି ଅନୁଭବ କରିଥାଉ ମଣିଷର କଳା ଗୋଟେ ନୃତ୍ୟ ସେଇଟା ଗୋଟେ ଖରାପ ଜିନିଷ ନୁହେଁ ବହୁତ ଖୁସି ଆନନ୍ଦ ମନରେ ନାଚି ଥାଆନ୍ତି ତେଣୁ ନାଚିଲା ବେଳେ ବହୁତ ଖୁସି ଲାଗେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସି ଲାଗେ ଏବଂ ଏହା ଡ୍ୟାନ୍ସ କରିବା ଦ୍ୱାରା ଆମ ଦେହ ସୁସ୍ଥ ମଧ୍ୟ ରହିଥାଏ ଏବଂ କୌଣସି ପ୍ରକାର ରୋଗ ବେମାର ଆସିବାକୁ ଦେଇନଥାଏ ସବୁବେଳେ ଆମ ହାଡ଼ ଫ୍ରି ହେଇକି ଥାଏ କୌଣସି ଅସୁବିଧା ହବ ନାହିଁ